ଆମ ଅଞ୍ଚଳରେ ପାଳନ କରାଯାଉଥିବା ନିଆରା ପର୍ବ ହେଉଛି ନୂଆଖାଇ ନୂଆଖାଇରେ ଆମେ ଆମ ଇଷ୍ଟ ଦେବୀଙ୍କୁ ନୂଆ ଧାନର ଚାଉଳରେ ଭୋଗ ଦେଇଥାଉ ଏବଂ କେତେ ଜାଗାରେ ବଳି ବି ଦିଆଯାଏ ଏହି ନୂଆଖାଇରେ ଘରର ସମସ୍ତ ପରିବାରର ଲୋକ ଏକାଠି ହୋଇ ପିଠାପଣା ଆରିସା କାକରା କରି ଖାଇଥାନ୍ତି ଏବଂ ଆମର ନୂଆଖାଇ ପର୍ବ ଦେଖିବାପାଇଁ ଲୋକଙ୍କ ଭିଡ଼ ଜମେ ସମସ୍ତଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ଅନୁମତି ଅଛି